ଓଡ଼ିଶାର ବିଭିନ୍ନ ଦଳ ଅଛି ତା ମଧ୍ୟରେ ବିଜେଡ଼ି ଏକ ଦଳ ଯିଏକି ଆମର ଆଞ୍ଚଳିକ ଦଳ ଯେଉଁଟାକି ଆମେ ସେ ଦଳରେ ମଧ୍ୟ ଅଛୁ ଯିଏକି ଆମର ସ୍ଵର୍ଗତ ବିଜୁ ପଟ୍ଟାନାୟକ ଦଳଟିକୁ ଗଢ଼ିଥିଲେ ଆଉ ବର୍ତ୍ତମାନ ସେ ଦଳଟିକୁ ଆମର ନବୀନ ପଟ୍ଟାନାୟକ ଚଲାଉ ଅଛନ୍ତି